ଆମେ ସରକାରଙ୍କଠାରୁ ଆଶା କରୁଛୁ ଆମ ପାଖକୁ ସ୍ବାସ୍ଥ୍ୟ କାର୍ଡ଼ର ସୁବିଧା ରହିବା ଦରକାର ସବୁ ଗାଁ ଗହଳିକୁ ଯିବା ପାଇଁ ଆମ୍ବୁଲାନ୍ସର ସୁବିଧା ଦରକାର ଶିକ୍ଷା ପାଇଁ ପ୍ରତ୍ୟେକ ଶ୍ରେଣୀ ଗୃହରେ ଶିକ୍ଷକ ରହିବା ଦରକାର ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲ୍ ଗୃହରେ ପହଞ୍ଚିବା ଦରକାର ଶିକ୍ଷକମାନେ ପିଲାମାନଙ୍କୁ ଠିକ୍ ଶିକ୍ଷା ସଂସ୍କାର ଦେବା ନିହାତି ଆବଶ୍ୟକ ଏହା କରିବାଦ୍ଵାରା ପ୍ରତ୍ୟେକ ଗାଁ ହେଉ କିମ୍ବା ସହର ହେଉ ତାହାର ଉନ୍ନତି ହିଁ ହେବ